ଆମର୍ ସମୟ ଓଡ଼ିଶା ର ହଉଛି ରାଜନୀତିକ୍ ଦଲ୍ ବୋଲେ ଆମେ କହୁଛୁ ବିଜେଡ଼ି ହେ ଯେଣ୍ଟା କି ଆମର୍ ମାନନୀୟ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ୍ ପଟ୍ଟନାୟକ ତାଙ୍କର୍ ନେତା ଅଛନ୍ ସେ ଆମର୍ ସବୁ ମହିଲା ମାନଙ୍କର୍ ଲାଗି ଯେତିକ କିଛି କରୁଛନ୍ ବାକି କେନସି ନେତା ନାଇଁ କରବାର୍ ଆମର୍ ଯେନ୍ ସ୍ୱୟଂ ସହାୟକ୍ ଗୋଷ୍ଠି ମାନେ ଅଛନ୍ ସେମାନଙ୍କର୍ ପତି ବହୁତ ସହନ ଶୀଳ ଭାବରେ ତାଙ୍କୁ ମାନେ ସୁବିଧା ଯୋଗେଇ ଦଉଛନ୍ ତା'ପରେ ଆମର୍ ଚାଷୀ ଭାଇ ମାନଙ୍କୁ କାଳିଆ ଯୋଜନା ମାଧ୍ୟନ୍ ବହୁତ କିଛି ସହାୟତ କରୁଛନ୍ ଆଉ ଆମର୍ ଶିକ୍ଷା ବିଷୟନ୍ ହେଲା ଯେନ୍ତା ଆମର୍ ଯେନ୍ତା ଆମର୍ ଅସନ୍ ଛାତ୍ର ଛାତ୍ରୀ ମାନଙ୍କୁ ବହୁତ ପୋଷାକ ପତର୍ ଦେଇ କରି ତାଙ୍କର୍ କିଛି କିଛି ସାହାଯ୍ୟ କରି କରି ବହି ପତର୍ ସ୍କୁଲ୍ ମାନଙ୍କୁ ଫାଇପ୍ ଟି କରି କରି ବହୁତ କିଛି ଉନ୍ନତ୍ତି କରାଯାଉଛି ଯେନ୍ତିଲାଗି ଆମର୍ ରାଜନୀତିକ୍ ଦଲ୍ ମାନଙ୍କର୍ ବଲେ ବିଜେଡ଼ିର ପ୍ରମୁଖ ନେତା ଆମେ ନବୀନ ପଟ୍ଟନାୟକ ମାନୁଛୁ ଧର୍ମେନ୍ଦ୍ର ପ୍ରଧାନ ବି ମଧ୍ୟ ବହୁତ ଭଲ୍ ଲୋକ ତାକର୍ ବିଷୟନ ତ କିଛି କମ୍ କହିବାଟା ଭୁଲ୍ ହେ ଯାହା କହି ବି ନା ପାରୁ ହେତିର୍ ଲାଗି ଆମେ କ୍ଷମା କରୁ